ସନ୍ତରଣ କ୍ରିକେଟ୍ ଖେଳ ଦେଖିବାକୁ ମୋତେ ବହୁତ ଭଲ ଲାଗେ ଆକୁ ଛାଡ଼ିଦେଲେ ମୋତେ ବାହାରେ ଯେଉଁ ଝିଅ ପୁଅମାନେ କବାଡ଼ି ଖେଳନ୍ତି କବାଡ଼ି ଖେଳ ଦେଖିବାକୁ ମୋତେ ବହୁତ ଭଲ ଲାଗେ ଏବଂ ବ୍ୟାଡ଼ମିଣ୍ଟନ୍ ଦେଖିବାକୁ ବହୁତ ଭଲ ଲାଗେ ବ୍ୟାଡ଼ମିଣ୍ଟନ୍ ଦେଖିବାକୁ ବହୁତ ଖୁସି ଲାଗେ ପୁଅ ହଉ ବା ଝିଅ ହଉ ବ୍ୟାଡ଼ମିଣ୍ଟନ୍ରେ ଯେଉଁ କର୍କ ପକାନ୍ତି ଏବଂ ସବୁ ଡେଇଁ ଡେଇଁ ଖେଳନ୍ତି ମୁଁ ସେଇ ଖେଳକୁ ବହୁତ ଉପଭୋଗ କରେ